ଦେଖନ୍ତୁ ମୁଁ ଜଣେ ଗୃହିଣୀ ଆମର ତ ଗୃହିଣୀମାନଙ୍କର କାମ ହେଉଛି ରୋଷେଇ କରିବା ଆମେ ଲକଡାଉନ୍ ସମୟରେ ରୋଷେଇ ପାଇଁ ବହୁତ ହଇରାଣ ହରକତ ହେଇଛେ ଯେତେବେଳେ ଆମେ ଜାଣିଲେ ଯେ ଲକଡାଉନ ପଡ଼ିଯିବ ଆମେ ଦୋକାନରୁ ସବୁ ରକମ ଗ୍ରୋସରୀ ସଉଦା ନେଇ ଆସି ଘରେ ସବୁ ଷ୍ଟକ୍ କରି ରଖିଥିଲୁ ଆଉ ଯାହା ଆମ ବାଡ଼ି ବଗିଚାରେ ଯାହା ଥିଲା ପନିପରିବା ଶାଗ ସେଇ ଭିତରେ ହିଁ ଆମେ ସବୁ ରୋଷେଇ କାର୍ଯ୍ୟ କରୁଥିଲୁ ତା ଭିତରେ ଡାଲି ଆଳୁ ସେଇ ଆମେ ଷ୍ଟକ୍ ରଖିଥିଲୁ ସେୟା ଆମେ ରୋଷେଇ କରୁ ଆଉ ଯଦି କୌଣସି ଦିନ କିଛି କମିଗଲା ସାଧା ଉପରେ ଯଦି କିଛି କମିଗଲା ଆମେ ବାଡ଼ିର ପନିପରିବା ଶାଗ ସେୟା ରୋଷେଇ କରୁଥିଲୁ ଆଉ ପ୍ରାୟ ଦିନ ଡାଲି ଆଳୁ ଅମୃତଭଣ୍ଡା କଦଳୀ ଶାଗ ଏୟା ତ ବାଡ଼ି ବଗିଚାରେ ଆମର ହେଇଛି ସେୟା ଆମେ ଆଣିକରି ରୋଷେଇ କରୁଥିଲୁ ଆଉ ବିଶେଷ କରି ଆଉ ସେତେବେଳେ ତ ମାର୍କେଟ ସବୁ ବନ୍ଦ ରହୁଥିଲା ଦୋକାନ ବଜାର ବି ବନ୍ଦ ବେଶୀ କିଛି ପନିପରିବା ବି ପାଉନଥିଲେ କି ଗ୍ରୋସରୀ ସଉଦା ବି ସେମିତି କିଛି ପାଉନଥିଲେ ତା ତ ଗୋଟେ ନିର୍ଦ୍ଧିଷ୍ଟ ସମୟ ରହୁଥିଲା ନା ସେ ସମୟ ଭିତରେ ଯାହା ଆମେ କରିପାରୁଥିଲେ ଆମ ବାଡ଼ିରେ ଆମେ ଯାହା ପାଉଥିଲେ ସେଇଥିରେ ହିଁ ଆମେ ରୋଷେଇ କରୁଥିଲେ